ହଁ ମୁଁ ପ୍ରଦର୍ଶନ କରିଥିବା ପାଠାଗାର ଅଛି ଗୋଟିଏ ହେଉଛି ହରେ କୃଷ୍ଣ ମହତାବ ଯାହାକି ଓଡ଼ିଶାର ସବୁଠୁ ବଡ ପାଠାଗାର ଆଉ ଗୋଟିଏ ହେଉଛି ବକୁଳ ପାଠାଗାର ଯାହାକି ଛୋଟ ଛୋଟ ପିଲା ଯେଉଁମାନେ ପାଠ ପଢ଼ିପାରୁନାହାନ୍ତି ଯେଉଁମାନେ ବୃଦ୍ଧ ବୟସ୍କ ସେମାନଙ୍କ ପାଇଁ ଗୋଟିଏ ସ୍ୱତନ୍ତ୍ର ପାଠାଗାର ରହିଅଛି ଯାହାକି ସେମାନେ ସୁବିଧାରେ ମାଗଣାରେ ଆସିକି ଭଲ ସେ ପାଠ ପଢିପାରିବେ ଜାଣିପାରିବେ ଆଉ ମୋ ଘରେ ହଁ ଗୋଟିଏ ବ୍ୟକ୍ତିଗତ ଲାଇବ୍ରେରୀ ଅଛି ସେଇଥିରେ ମୁଁ ବିଭିନ୍ନ ପ୍ରକାରର ଜେନେରାଲ ନଲେଜ ବିଭିନ୍ନ ପ୍ରକାରର ପୌରାଣିକ ବହି ବିଭିନ୍ନ ପ୍ରକାରର ହସ ବହି ଗପ ବହି ସେସବୁ ମୁଁ ରଖିଅଛି ମୋର ଗୋଟେ ସ୍ୱପ୍ନର ଲାଇବ୍ରେରୀ ଅଛି କି ମୁଁ ଗୋଟେ ବହୁତ ଛୋଟ ଲାଇବ୍ରେରୀ ହେଉ ପଛେ ବଡ ଲାଇବ୍ରେରୀ ହେଉ ପଛେ କରିବି ଯାହାକି ଛୋଟ ଛୋଟ ପିଲାମାନଙ୍କୁ ମାଗଣାରେ ପଢିପାରିବେ ଯିଏ ବି ସେଠାକୁ ଆସିବେ ବିଭିନ୍ନ ପ୍ରକାର ବହି ସେଠି ପାଇବେ ଏବଂ ଭଲ ସେ ପାଠ ପଢିପାରିବେ